ଆମ ଅଞ୍ଚଳରେ ଭାରତୀୟ ବ୍ୟାଙ୍କ ଅଛି ଆମେ ସବୁକିଛି ବ୍ୟାଙ୍କରେ କରିପାରୁ ପଇସା ଉଇଡ଼୍ରୋ ପଇସା ରଖିପାରୁ ଗ୍ରୁପ୍ର କିଛି କାମ କରିପାରୁ ପଇସା ଦିଆନିଆ କରିପାରୁ ସବୁ କିଛି ଆ ବ୍ୟାଙ୍କରେ ହୁଏ ଆଧାର କାର୍ଡ଼ ଲିଙ୍କ ହୁଏ ପାସବୁକ୍ ଲିଙ୍କ ହୁଏ ବ୍ୟାଙ୍କର କାମ ହେଉଛି ଲୋକ ଲୋକର ସୁବିଧା ଅସୁବିଧା ସବୁକିଛି ଜାଣି ହୁଏ ଆମକୁ ବହୁ ସୁବିଧା ମିଳିଥାଏ ବ୍ୟାଙ୍କରେ ବ୍ୟାଙ୍କରେ ଗ୍ରୁପ୍ର ବା ବାବଦରେ କିଛି କରିବାକୁ ବି ପଡ଼ିଥାଏ